ଆମ ଘରେ ଏକ ଭୋଜିର ଆୟୋଜନ ହେଉଥିଲା ଯେଉଁଥିରେ କି ଶହେ ଦେଢ଼ଶହ ଲୋକ ଖାଇବା ଥିଲା ଯାହାକି ମୁଁ ନିଜେ ରୋଷେଇ କରିଥିଲି ଆଉ ଏହି ରୋଷେଇରେ ମୋତେ ବହୁତ ଟିକିଏ ପରିଶ୍ରମ କରିବାକୁ ପଡ଼ିଥିଲା ଯେଉଁଥିରେ କି ଚାରି ପାଞ୍ଚ ଜଣଙ୍କ ପାଇଁ ରୋଷେଇ କରିଲେ ଗୋଟିଏ ଚୁଲିରେ ହୋଇଯାଉଥିଲା ଏଇଠି ଶହେ ଦେଢ଼ଶହ ଲୋକଙ୍କ ପାଇଁ ତିନୋଟି ଚୁଲି କରିବାକୁ ପଡ଼ିଥିଲା ପରିବା କଟାକୁଟି କରିବାପାଇଁ ଦୁଇ ଚାରିଜଣ ଲୋକଙ୍କୁ ସାହାଯ୍ୟ କରିବାକୁ ପଡ଼ିଥିଲା ଆଉ ମୁଁ ନିଜେ ମଧ୍ୟ ଏଇଟା ରୋଷେଇ କରିଥିଲି ଆଉ ଶହେ ଦେଢ଼ଶହ ଖଣ୍ଡେ ଲୋକ ମଧ୍ୟ ଖାଇଥିଲେ ଆଉ ସେଇ ଗରମରେ ରୋଷେଇ କରିବା ବହୁତ କଷ୍ଟ ଯାହା ଫଳରେ କି ଜଣେ ମୁଁ ଏକୁଟିଆ ପାରିଲି ନାହିଁ ଦୁଇ ତିନି ଜଣ ଆସି ମୋତେ ସାହାଯ୍ୟ କଲେ ଆଉ ରୋଷେଇ ସାରି ସାରିଲା ପରେ ଲୋକମାନେ ଖାଈ ପିଇକି ସବୁ ଘରକୁ ଗଲେ ଆଉ ମୋତେ ଏହାବହୁତ ଭଲ ଲାଗିଲା ଆଉ ମୁଁ ମଧ୍ୟ ରୋଷେଇ କରିବା ପାଇଁ ବହୁତ ଭଲପାଏ